ମୁଁ ସେ ପାଞ୍ଚୋଟି ତାରିଖ ମନେ ରଖିପାରିବି ସେଗୁଡ଼ିକ ହେଲା ପନ୍ଦର ଫେବୃଆରୀ ଉଣେଇଶ ତେସ୍ତୋରି ତେର ଜୁନ ଉଣେଇଶ ପଞ୍ଚସ୍ତୋରି ଆଠ ମେ ଦୁଇହଜାର ଆଠ ଚାରି ଅଗଷ୍ଟ ଦୁଇହଜାର ନଅ ସତେଇଶ ମେ ଦୁଇହଜାର ତେଇଶ